ଆମେ ଯଦି ଜୈବ ଗ୍ୟାସ ପ୍ଲାଣ୍ଟ କିମ୍ବା ଗୋବରଗୋବର ଗ୍ୟାସ ପ୍ଲାଣ୍ଟ କରିବା ମାନେ ସେଥିରେ

ଗୋବର ଗ୍ୟାସର ପ୍ଲାଣ୍ଟ କରିବାକୁ ପଡ଼ିବ କାହିଁକି ବୋଇଲେ ଆମେ ଯଦି ଗୋବର ଗ୍ୟାସ ପ୍ଲାଣ୍ଟ କରିବା ବୋଇଲେ

ବିଜୁଳିର ସମସ୍ୟା ଅତି କମ ହେବ ବିଜୁଳି ଯେଉଁ ଖର୍ଚ୍ଚ ହେବ ସେଟା କମିଯିବ ଆମେ ଗୋବର ଗ୍ୟାସ ପ୍ଲାଣ୍ଟ ଯଦି କରିବା ଯଦି ଆମେ ଗୋବର ଗୋବର ଗ୍ୟାସ ପ୍ଲାଣ୍ଟ କରିବା ଭଲ ବିଜୁଳି ଶକ୍ତିର କମ ହେବା